ଫକୀରମୋହନ ସେନାପତି ଓଡ଼ିଶାର ଜଣେ ବିଖ୍ୟାତ ଲେଖକ ଏହି ଫକୀରମୋହନ ସେନାପତି ଓଡ଼ିଶାର ଘରେ ଘରେ ପରିଚିତ କାରଣ ସେ ଲେଖନୀ ଚଲାଇ ଆମ ଓଡିଆ ଭାଷାକୁ ପରିପୃଷ୍ଠ କରିଛନ୍ତି ଏବଂ ତାଙ୍କର ଲେଖା ସବୁ ମଣିଷ ମନକୁ ଛୁଇଁ ଯାଇଛି ତାଙ୍କର ଲେଖାର ଭିତରେ ଛଅ ମାଣ ଆଠ ଗୁଣ୍ଠ ଏବଂ ରେବତୀ ବହୁତ ବହୁତ ଓଡିଆ ଲୋକଙ୍କର ମନକୁ ଛୁଇଁଛି ଏବଂ ଆଜି ପର୍ଯ୍ୟନ୍ତ ସମସ୍ତେ ମନେ ରଖିଛନ୍ତି ତାଙ୍କର ଲେଖାକୁ କାରଣ ତାଙ୍କର ଲେଖାର ମାଧୂର୍ଯ୍ୟ ତାଙ୍କର ଲେଖାର ସାହିତ୍ୟିକ ଶୈଳୀ ଏବଂ ତାଙ୍କର ଲେଖାର ପରିପୃଷ୍ଠ ଏହିସବୁ ମଣିଷ ମନକୁ ଛୁଇଁ ଯାଇଛି ଏବଂ ପ୍ରାୟେ ସ୍କୁଲର ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ଭିତରେ ବିଭିନ୍ନ ସାହିତ୍ୟ ବହିରେ ତାଙ୍କର ପାଠ୍ୟ ପୁସ୍ତିକାରେ ତାଙ୍କର ଲେଖା ପରିପୃଷ୍ଠ ହୋଇଛି ଏବଂ ଆଜି ପର୍ଯ୍ୟନ୍ତ ସେ ଓଡିଆ ମନରେ ଓଡିଆ ଜାତିର ଏକ ସମୃଦ୍ଧ ଲେଖକ ଏବଂ କବି ଭାବେ ବିଖ୍ୟାତ ହୋଇ ରହିଛନ୍ତି କାରଣ ତାଙ୍କର ଲେଖନୀ ଚଲାଇ ଓଡ଼ିଶାର ଭାଷାଗତ ସମୃଦ୍ଧିକୁ ସେ ପରିପୃଷ୍ଠ କରିଛନ୍ତି ଏବଂ ସିଏ ବାଲେଶ୍ଵରରେ ଜନ୍ମଗ୍ରହଣ କରିଥିଲେ ଉତ୍ତର ଭାରତରେ ଉତ୍ତର ଓଡ଼ିଶାରେ ଆଉ ସେ ମଧ୍ୟ ବିଭିନ୍ନ ପ୍ରକାର ଲେଖା ଚଲାଇ ଓଡ଼ିଶାର ଭାଷାକୁ ଆହୁରି ପରିପୃଷ୍ଠ କରିଛନ୍ତି